ଭାରତର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଶିକ୍ଷା ବହୁତ ସୁନ୍ଦର ଅଛି ଗୁଣବତ୍ତା ଭଲ ଅଛି ସେଥିପାଇଁ ଓଡ଼ିଶାର ବହୁତ କଲେଜ୍ ନୂଆ ନୂଆ କଲେଜ୍ ଖୋଲୁଛି ବଡ଼ ବଡ଼ ଇଣ୍ଟର୍ନେସ୍ନାଲ୍ କଲେଜ୍ ଖୋଲୁଛି ଇଣ୍ଟର୍ନେସ୍ନାଲ୍ ସ୍କୁଲ୍ ଖୋଲୁଛି ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବର୍ତ୍ତମାନ ଶିକ୍ଷାର ଗୋଟେ କୋଟା ଭଳିଆ ଗୋଟେ ଭୁବନେଶ୍ୱର କୋଟା ଭଳିଆ କୋଟା କୋଟାରେ ପରିଣତ ହେବାକୁ ଯାଉଛି ଗୋଟେ ହବ୍ ଶିକ୍ଷାର ହବ୍ ହେବାକୁ ଯାଉଛି ଓଡ଼ିଶାର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ହେଉଛି ରେଭେନ୍ସା ବି ଜେ ବି ପି ଏନ୍ କଲେଜ୍ ଖୋର୍ଦ୍ଧା ଏସ୍ ବି ଏମ୍ ଜଗତସିଂହପୁର ବହୁତ ଅଛି ସବୁ ଡିଷ୍ଟ୍ରିକ୍ଟ୍ର ହେଡ଼୍ କ୍ଵାଟର୍ରେ ଏକ୍ଦମ୍ ସୁନ୍ଦର ସୁନ୍ଦର ଅନୁଷ୍ଠାନ ସବୁ ଅଛି ସ୍କୁଲ୍ ଭିତରେ ଡି ଏ ଭି ସାଇ ଇଣ୍ଟର୍ନାସ୍ନାଲ୍ ସରସ୍ୱତୀ ଶିଶୁ ମନ୍ଦିର ଡି ପି ଏସ୍ ବହୁତ ଅଛି